ହଁ ମୁଁ କହିପାରିବି ଦୁଇହଜାର ତିନିଶହ କୋଡ଼ିଏ ଚାରି ହଜାର ଆଠଶହ ନବେ ଦଶ ହଜାର ତିନିଶହ ପଚାଶ ଏଗାର ହଜାର ଦୁଇ ଶହ ଷାଠିଏ କୋଡ଼ିଏ ହଜାର ନଅଶହ ନବେ